ଆମ ଅଞ୍ଚଳରେ ସାମାଜିକ କଲ୍ୟାଣ ବିକାଶ କାର୍ଯ୍ୟ ପାଇଁ ବିଭିନ୍ନପ୍ରକାର ସବୁ ରହିଛି ଯେତେବେଳେ ଆମର ଶିକ୍ଷା ବିଭିନ୍ନପ୍ରକାର ଶିକ୍ଷା ମଧ୍ୟ ଆମର ନାରୀ ଶିକ୍ଷା ପିଲାମାନଙ୍କ ବିଭିନ୍ନପ୍ରକାର ଉଚ୍ଚତମ ଶିକ୍ଷା ଦିଆଯାଉଛି ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦାରିଦ୍ର୍ୟ ହ୍ରାସ ପାଇଁ ଆମର ଆମର ହେଉଛି ଦିଆହେଉଛି ରେସନ୍ କାର୍ଡ଼ ମାଧ୍ୟମରେ ଲୋକମାନଙ୍କୁ ଚାଉଳ ଗହମ ବଣ୍ଟା ଯାଉଛି ଆଉ ଆମର ବୃଦ୍ଧ ଏବଂ ବିଧବା ଏଇସବୁ ବ୍ୟକ୍ତି ପାଇଁ ତାଙ୍କର ବିଭିନ୍ନପ୍ରକାର ଭତ୍ତାର ବ୍ୟବସ୍ଥା ରହିଛି ଏବଂ ଅନ୍ନପୂର୍ଣ୍ଣା ଏବଂ ଯେଉଁ ଅନ୍ତର୍ଦେୟ ରହିଛି ସେଥିରେ ମଧ୍ୟ ଲୋକମାନଙ୍କୁ ଚାଉଳ ଚିନି ଗହମ ଏସବୁ ଯୋଗାଇ ଦିଆଯାଉଛି ଏବଂ ଏବଂ ସ୍ୱାସ୍ଥ୍ୟ କଲ୍ୟାଣର ଆମର ବିଭିନ୍ନ ସ୍ୱାସ୍ଥ୍ୟର ଇଏ ପାଇଁ ବିଭିନ୍ନ ଜିଲ୍ଲା ମାଧ୍ୟମରେ ସ୍ୱାସ୍ଥ୍ୟସେବା ମଧ୍ୟ ରହିଅଛି ଯାହାଦ୍ଵାରା କି ଲୋକମାନେ ସ୍ୱାସ୍ଥ୍ୟସେବା କରି ନିଜର ନିଜର ସ୍ୱାସ୍ଥ୍ୟକୁ ସେମାନେ ନିଜର ସେ ସବୁ ପରିବର୍ତ୍ତନ କରିପାରୁଛନ୍ତି ଏବଂ ଶିକ୍ଷା ଆଉ ଏବଂ ଦାରିଦ୍ର୍ୟ ଦୂରୀକରଣ ପାଇଁ ମଧ୍ୟ ଆମର ସରକାର ବିଭିନ୍ନପ୍ରକାର ପଦକ୍ଷେପ ନେଇଥିବା ଦେଶରୁ ଆମର ଲୋକମାନଙ୍କ ମଙ୍ଗଳ ହେଇପାରୁଛି